ସାର୍ ନମସ୍କାର ମୁଁ ଆପଣଙ୍କ ଡ୍ରାଇଭରକୁ ଫୋନ କରି କ୍ୟାବ ବୁକ୍ କରିଥିଲି ଗୋଟିଏ ଦିନ ପୂର୍ବରୁ ସେ ଭାଇ ହଁ କରିଥିଲେ ମୁଁ ଭୁବନେଶ୍ୱରରୁ ନୟାଗଡ଼ ଆସିଥାନ୍ତି ସେ ମୋତେ କହିଲେ ହଜାର ଟଙ୍କା ହଜାର ଟଙ୍କା ନେବାପାଇଁ ମୁଁ ତାଙ୍କ କଥାରେ ରାଜି ହୋଇଥିଲି ତା'ପରେ ନୟାଗଡ଼ ଆସିଥିଲି ଆସିଲି ସେଇଠି ଆସି ପହଞ୍ଚିଲା ପରେ ସେ ମୋତେ ପନ୍ଦରଶହ ଟଙ୍କା ମାଗୁଛନ୍ତି ମୁଁ ଗୋଟିଏ ଗରିବ ଲୋକ ଏତେ ପଇସା କେଉଁଠୁ ଆଣିବି ଦେବି ଆପଣ ଆପଣଙ୍କର ଡ୍ରାଇଭରକୁ ମୋଠାରୁ ସେତିକି ପଇସା ନେବା ପାଇଁ ବୁଝାଇ କୁହନ୍ତୁ ଧନ୍ୟବାଦ ସାର୍